ବିଭିନ୍ନ ଭାବରେ ଖେଳ ଲୋକମାନଙ୍କର ଶାରୀରିକ ତଥା ମାନସିକ ଅବସ୍ତାକୁ ପରିବର୍ତ୍ତନ କରିଥାଏ ଯେତେବେଳେ କୌଣସି ଲୋକ ବହୁତ ପରିଶ୍ରମିକ କାର୍ଯ୍ୟକରି ଘରକୁ ଫେରିଥାଏ ସେ ସମୟରେ ତାକୁ ଯଦି ଟିକେ ଛୋଟ ଖେଳ ହୋଇଯାଏ ତାହେଲେ ତା ର ମାନସିକ ଶାନ୍ତି ଫେରି ଆସିଥାଏ ମାନସିକ ଶାନ୍ତି ଫେରି ପାଇବା ପାଇଁ ପ୍ରାୟତଃ ପ୍ରତ୍ୟକ ଗାଁ ରେ ଲୋକମାନେ ଖେଳ ଖେଳନ୍ତି ଏବଂ ସେହି ଖେଳରେ ଯୋଗ ଦିଅନ୍ତି ଖେଳରେ ଯୋଗଦେଲା ଫଳରେ ସେମାନଙ୍କର ଶାରୀରିକ ତଥା ମାନସିକ ସୁସ୍ଥତା ପରିଲକ୍ଷିତ ହୋଇଥାଏ ଖେଳ ଏମିତି ଏକ ଜିନିଷ ଯାହା ମାଧ୍ୟମରେ ଶାରୀରିକ ବ୍ୟାୟାମ ହୋଇଥାଏ ଏବଂ ଏହି ବ୍ୟାୟାମ ଜାଣତରେ ହେଉ ବା ଅଜାଣତରେ ହେଉ ସେମାନଙ୍କର ଶରୀରର ସୁସ୍ଥତା ପାଇଁ ଏକ ପ୍ରକାର ଦାୟୀ ବୋଲି ଆମେ କହିଥାଉ